ହ୍ୟାଲୋ ହଁ ଭାଇ ଜାଣିପାରୁଛନ୍ତି ଆପଣ ସେହି ଅଟୋ ଭାଇ କହୁଛନ୍ତି ତ ମୋତେ ଜାଣିପାରୁଛନ୍ତି ମୁଁ ରାଜଲକ୍ଷ୍ମୀ ଯେଉଁ ଆସିଥିଲେ ମୋତେ ତିନିଦିନ ତଳେ ଯେଉଁ ପୁରୀ ଯିବା ପାଇଁକା ବୁଲିବା ପାଇଁକା ନେବା ପାଇଁକା ଜାଣିପାରୁଛନ୍ତି ତ ହ ହଉ ହଉ ଆଉ ମୁଁ ନୁହେଁ କି କ'ଣ କହୁଥିଲି କହିଲ ତୁମ ସାଙ୍ଗରେ ଟିକେ କଥା ଥିଲା ଯେ କି ଯେଉଁ ଯାଇଥିଲି ସେଦିନ ବୁଲିବାକୁ ରିଟର୍ଣ୍ଣ କଲାପରେ ମୁଁ ତରତରରେ ଅଟୋରୁ ଓହ୍ଲେଇ ପଡ଼ିଲି କିନ୍ତୁ ମୋର ବ୍ୟାଗଟା ଛାଡ଼ିଦେଇ ଆସିଛି ପଛରେ ହଁ ଅଟୋ ପଛପଟେ ରହିଯାଇଛି ଆଉ ସେଥିରେ ବା ମୋ ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ସେ ପଇସା ପତ୍ର ଯାହାଥିଲା ପଇସା ପତ୍ରଟି ମ୍ୟାଟର ନୁହେଁ କିନ୍ତୁ କ'ଣ କହିଲେ ମୋ ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ହେଉଛି ନିହାତି ଆବଶ୍ୟକ ତ ଜାଣିଥିବେ ପ୍ୟାନ୍ କାର୍ଡ଼ ଆଧାର କାର୍ଡ଼ ନହେଲେ କେଉଁ କାମ କିଛି ବି ହେଇପାରୁନି ହଁ ପରା ମୁଁ ତରତରରେ ଟିକେ ଛାଡ଼ି ଦେଇ ଆସିଲି ହେରି ପୁଅ କାନ୍ଦିଲା ତ ମୁଁ ଛାଡ଼ିଦେଇ ପଳେଇ ଆସିଲି ଆଉ କ'ଣ କରିବି କହୁ ନାହାଁନ୍ତି ଆପଣ ଟିକେ ମୋତେ ଏତିକି ହେଲ୍ପ କରନ୍ତୁ ଆମ ଘର ତ ମୋତେ ଆସିକି ନେଇଛନ୍ତି ଆପଣ ଘର ତ ଦେଖିଛନ୍ତି ମୋତେ ଟିକେ ଆଣିକି ବ୍ୟାଗଟା ଦେଇଦେଲେ ଟିକେ ଭଲ ହୁଅନ୍ତା ମୁଁ ଖୁସି ହେବି ସେତିକି ଟିକେ କରନ୍ତୁ ପ୍ଲିଜ୍ ମୋତେ ଟିକେ ହେଲ୍ପ କରନ୍ତୁ ନା ମୁଁ ତ ଯାଇ ପାରିବିନି ଆଉ ଆପଣ ଟିକେ ଆସିକି ଯଦି ଦେଇଦେବେ ଭଲ ହୁଅନ୍ତା ହ ହଉ ରଖୁଛି ତା'ହେଲେ